କୋଡ଼ିଏ ତିିନି ଉଣେଇଶ ତେୟାଅଶୀ ଚବିଶ ଚାରି ଉଣେଇଶଶହ ପଞ୍ଚାଅଶୀ ପଚିଶ ଛଅ ଦୁଇ ହଜାର ଦୁଇ ଅଠେଇଶ ଆଠେ ଦୁଇ ହଜାର ବାଇଶ ଏକ ବାର ଦୁଇ ହଜାର ତେଇଶ